ବାର ହଜାର ଦୁଇ ଶହ ଏକାଅଶୀ ଏକୋଇଶି ହଜାର ଦୁଇ ଶହ ଏକଚାଳିଶି ପନ୍ଦର ହଜାର ତିନି ଶହ ପଇଁଚାଲିଶି ଚଉଦ ହଜାର ଦୁଇ ଶହ ପାଞ୍ଚାଅଶୀ କୋଡ଼ିଏ ହଜାର ଦୁଇ ଶହ ବୟାନବେ